ପୋଷାକ ଧୋଇବି ମୋର ପ୍ୟାଣ୍ଟ ସାର୍ଟ ନୁଙ୍ଗି ଗାମୁଛା ଗଞ୍ଜି ଟାଉଲ୍ ନିଜର ବେଡ଼ସିଟି ଟୋକିଆ ଖୋଳ ଆଉ ଅନ୍ୟାନ୍ୟ ସବୁ ଘରର ପରିବାରର ସମସ୍ତ ପୋଷାକ ମୁଁ ମୋର ଘର ପାଖରେ ଯେଉଁଆ ଗଭର୍ଣ୍ଣମେଣ୍ଟ ଟିଉଭେଲରୁ ପାଣି ଆଣି ମୁଁ ତାକୁ ଷ୍ଟକ୍ ରଖିଥାଏ ଏବଂ ସେ ପାଣି ଯେମିତି ନଷ୍ଟ ନହବ ସେ ମୁଁ ନିଜେ ସର୍ଫ ପକାଇ ସେ ଗୋଟିଏ ଗୋଟିଏ କରି ମୋର ପୋଷାକ ଏବଂ ମୋର ପରିବାରର ସମସ୍ତ ସଦସ୍ୟଙ୍କର ସଫା କରିବା ପାଇଁ ଗୋଟିଏ ଦିନ ରବିବାରରେ ସକାଳୁ ଉଠି ସେଇ କାମ କରିଥାଏ ଯାହାକି ମୋର ପାଣି ନଷ୍ଟ ନହଉ ଯେତିକି ପାଣି ଥାଏ ମୁଁ ସେଇଥିରେ ଆଡ଼ଜଷ୍ଟମେଣ୍ଟ କରିଥାଏ ଏବଂ ସଫା କରି ମୁଁ ନିଜର ଛାତ ଉପରେ ଶୁଖାଇ ତାପରେ ଧଳା ଜିନିଷମାନଙ୍କୁ ମୁଁ ନୀଳ ଆଣି ତାକୁ ସେଇ ପାଣିର ଅଳ୍ପ ଏ କୁଣ୍ଡରେ ରଖି ତାକୁ ବୁଡ଼ାଇ ତାପରେ ତାକୁ ନେଇକିରି ଅଲଗା ଫ୍ୟାନ୍ ତଳେ ଘରର ଗୋଟେ ଡାଇନିଂରେ ତାକୁ ଶୁଖାଇ ଥାଏ ଏବଂ ଅନେକ ଛୋଟ ପିଲାଙ୍କର ଯେଉଁ ଡ୍ରେସ୍ ସବୁ ତାକୁ ବି ସଫା କରି ମୁଁ ଛାତ ଉପର ଅଗଣା ଭିତରେ ତାକୁ ସୁକାଇ ଥାଏ ବର୍ଷା ଦିନେ ମୁଁ ଘର ଭିତରେ ତାକୁ ଫ୍ୟାନରେ ସୁଖେଇବା ପାଇଁ ଚେଷ୍ଟା କରିଥାଏ ଏବଂ ପାଣିର ବର୍ଷା ଦିନେ ପାଣିର ସୁବିଧା ପାଇଁ ମୁଁ ନଳକୂପରୁ ନ ଆଣି ସେ ବର୍ଷା ପାଣିକୁ ସଂଗ୍ରହ କରି ବର୍ଷା ପାଣିରେ ସଫା ପରିବାରର ସବୁ ସଫା କରି ନିଜେ ତାକୁ ଶୁଖାଇଥାଏ ତେଣୁ ପାଣି ନଷ୍ଟ କେମିତି ନ ହଉ କି ନଳକୂପରୁ ପାଣି ନ ଆସୁ ପାଣି ଅଧିକା ମାତ୍ରାରେ ନଷ୍ଟ ନ ହଉ ସେ ଚିନ୍ତାଧାରାରେ ମୁଁ ମୋର ସମସ୍ତ ପରିବାରର ଜିନିଷପତ୍ର ସେହି ରବିବାର ଦିନ ମୁଁ ସଫା କରିବା ପାଇଁ ଚେଷ୍ଟା କରେ ଏବଂ ମାନେ ସମସ୍ତ ଜିନିଷ ସଫା କରି ମୁଁ ଆରାମରେ ସେ ଜିନିଷ କେମିତି ଶୁଖିସାରିବ ତାକୁ ନିଜେ ନେଇକିରି ଘରେ ଗୋଟିଏ ଗୋଟିଏ ନେଇକିରି ତାକୁ ସଂଗ୍ରହ କରି ରଖିଥାଏ ଏବଂ ପିଲାଙ୍କର ରଖିଥାଏ ନିଜର ନିଜର ଯେଉଁ ଆସପତ୍ର ଯେତେ ଅଛି ତାକୁ ସବୁ ସଫା କରି ମୁଁ ରଖିଥାଏ ଏବଂ ପାଣି ବିଶେଷ ନଷ୍ଟ ନ କରି ସେ ବର୍ଷାଜଳରେ ବର୍ଷା ଜଳରେ ଧୋଇ ବର୍ଷା ଜଳରେ ସବୁ କାମ କରି ମୋର ପରିବାରର ସମସ୍ତ ଜିନିଷ ମୁଁ ସଫା କରି ମୋ ପରିବାର ମୁଁ ଚଳାଏ